ମୁଁ ମୋ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିକଟସ୍ଥ କୃଷି କାର୍ଯ୍ୟାଳୟ ପାଖକୁ ଯାଇ ସେମାନଙ୍କ ପାଖରୁ ସେ ଗଛର ସ୍ଵାସ୍ଥ କୀଟ ଓ ବିଭିନ୍ନ ଉପଯୁକ୍ତ ଔଷଧ ସାର କିଭଳି ଭାବରେ ଦିଆଯାଏ ତାର ପ୍ରଶିକ୍ଷଣ ନେଇ ଆସିଥାଏ ଓ ପାଖରେ ଥିବା ଉତ୍ତମ ଚାଷୀଙ୍କ ପାଖରୁ ମଧ୍ୟ୍ୟ ସେ ସବୁ ଜ୍ଞାନର ମୁଁ ଉଦାହରଣ ନେଇଥାଏ